ଆମ ଜୀବନରେ କଳା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାହିଁକି ନା ଆମ ଜୀବନ ଯଦି ଏକ ନାଟକ ରୂପେ ପରିଗଣିତ କରାଯାଏ ସେହି ନାଟକର ଆମେମାନେ ହେଉଛେ ସମସ୍ତେ ଜଣେ ଜଣେ କଳାକାର ତେଣୁ ଆମ ଜୀବନ କଳାରୁ ହିଁ ସୃଷ୍ଟି ହେଇଥାଏ ଆଉ ରହିଲା ଆମର ଏ ସମାଜକୁ କଳା ମାଧ୍ୟମରେ ପରିବର୍ତ୍ତନ କରା ଯାଇପାରିବ ବା ଉନ୍ନତ ସମାଜ ଭାବେ ଗଢ଼ିବା ପାଇଁ କଳାର ବହୁତ ହାତ ରହିଛିି ଯାହାକି ଆମର ପୁରାଣ ଶାସ୍ତ୍ର କୁ ପାଲକାରମାନେ ପାଲା ମାଧ୍ୟମରେ ପରିବେଷଣ କରି ଆମ ସମାଜକୁ ବାର୍ତ୍ତା ଦେଇଥାନ୍ତି ପାଲାର ଗାୟକ ଏଇ ପୁରାଣ ଶାସ୍ତ୍ରକୁ ବାଖ୍ୟା କରି ବା ସହଜ ଭାଷା ଭାବରେ ସରଳ ଭାଷାରେ ଲୋକମାନଙ୍କୁ ବୁଝେଇଥାନ୍ତି ବା ଲୋକମାନଙ୍କ ପାଖରେ ଏଇ ବାର୍ତ୍ତାକୁ ପହଞ୍ଚେଇଥାନ୍ତି ତେଣୁ ଆମର ସମାଜକୁ ଏକ ସୁସ୍ଥ ସମାଜ ରୂପେ ଗଢ଼ିବା ପାଇଁ କଳା ନିହାତି ଭାବରେ ଜରୁରୀ ଅଟେ ପାଲା ଦାଶକାଠିଆ ନାଟକ ମଞ୍ଚ ନାଟକ ଏଇପରି ଭାବରେ ଛୋଟ ଛୋଟ ନାଟକ ଭାବେ ନାଟକ ମାଧ୍ୟମରେ ସମାଜରେ ସବୁ ଉନ୍ନତିମୂଳକ କାର୍ଯ୍ୟକ୍ରମ ମାନେ କାର୍ଯ୍ୟକ୍ରମ ପରିବେଷଣ ପରିବେଷଣ କରାଯାଇଥାଏ ତା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକ ସଚେତନତା ମଧ୍ୟ ସୃଷ୍ଟି ହୋଇଥାଏ ଯେମିତିକି ଏଇ ମଞ୍ଚ ନାଟକ ରେ କନ୍ୟା ବଞ୍ଚାଅ କନ୍ୟା ପଢ଼ାଅ ବା ଝିଅ ପିଲାମାନଙ୍କୁ ଯେମିତି ଆମେ ଭ୍ରୁଣ ନଷ୍ଟ କରୁଛନ୍ତି ତେଣୁ ଲୋକମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଯାଉଛି ଯେ କନ୍ୟା ବଞ୍ଚାଅ ଭ୍ରୁଣ ନଷ୍ଟ କର ନାହିଁ ତେଣୁ ଏହା ସମାଜକୁ ଏକ ସୁସ୍ଥ ଭାବରେ ଗଢ଼ିପାରିବ